ହଁ କିଏ କହୁଥିଲେ ହଁ ହଁ ହଁ କେଉଁଠୁ କହୁଥିଲେ ଓ ଆଚ୍ଛା ଆଚ୍ଛା ହଉ ହଉ ଆଚ୍ଛା ଠିକ୍ ଅଛି ଆମେ ଯାଇକି ଟିକେ ଦେଖିଦେବା ହେଲା ମୁଁ ଯିବି ଆଉ ଯିବି କେତେବେଳେ ଟାଇମ୍ଟା କହିଦିଅନ୍ତୁ କହିଦେଲେ ଆମେ ଯିବା ଆଚ୍ଛା ସେଇ ଆଚ୍ଛା ଆଚ୍ଛା ହଉ ମୁଁ ବାରଟା ସାଢ଼େ ବାରଟା ବେଳକୁ ନହେଲେ ଆସିଯାଆନ୍ତୁ ହେଲା ଆଉ ନାହିଁ ଆମେ ଚାଲିଯିବୁ ହଉ ହଉ ହଉ ମୁଁ ଗଲେ ଦେଖିଲେ ସବୁ କହିବି ହେଲା ହେଲା ଦେଖିଲେ କହିବି ଆଉ ସେଇଟା ସବୁ କ'ଣ କ'ଣ ଜିନିଷ ଲାଗିବ କ'ଣ ଲାଗିବ ସେଇ ଅନୁସାରେ ମୁଁ କହିବି ନା ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି ହଉ ଆଚ୍ଛା ଆଉ ପଇସା ପତ୍ର କଥା ମୁଁ ଦେଖିଲେ କହିବି ହେଲା ହଁ ଆମର ଖାଲି ଯିବା ପାଇଁକି ପାଞ୍ଚଶହ ଟଙ୍କା ହେଲା ଯାଇକି ଚେକ୍ କରିଦବୁ ଆଉ ତା'ପରେ ଯାହା ଜିନିଷପତ୍ର ଲାଗିବ ସେଇଟା ଏକ୍ସଟ୍ରା ଚାର୍ଜ ଲାଗିବ ଆଉ ହଉ ହଉ ହଉ ଆମେ ଯାଇକି ପହଞ୍ଚଯିବୁ ସାଢ଼େ ବାରଟା ବେଳକୁ ଆମେ ଯାଇକି ଦେଖିଦେବୁ ହେଲା